ହଁ ଖୁଡ଼ୀ ପ୍ରଣାମ୍ କୁହନ୍ତୁ ନାଇଁ ଏବେ ହଷ୍ଟେଲ୍ରେ ଅଛି କ୍ଲାସ୍ ସାରିକି ଆସିଲି ତ ଟାଇମ୍ ଏଇନା ଗୋଟେ ଖାଇବା ଟାଇମ୍ ନାଇଁ ଏଇ ଏବେ ଆସିକି ରୁମ୍ରେ ପହଁଞ୍ଚିଲି ଖାଇବି ସାଢ଼େ ଗୋଟେ ଦୁଇ'ଟା ବେଳକୁ ଆଉ ହଁ ଭଲ ଅଛି ଆଉ ଆପଣଙ୍କର ହଁ ନୂଆ ପରିବେଶ ଭଲ ଲାଗୁଛି ଟିକେ ଯାହାହେଲେ ବି ଟାଇମ୍ ଲାଗିବ ଆଉ ଘରଠୁ ଯେହେତୁ ବାହାରେ ଅଛି ନାଇଁ ମିଶିନି ମିଶିବି ଆଉ ଟିକେ ନୂଆ ପରିବେଶ ଆଉ ଦାଦା କ'ଣ କରୁଛନ୍ତି ଦାଦା କ'ଣ କରୁଛନ୍ତି ଆଉ ପିଲାମାନେ ପୁଅ ଝିଅ କ'ଣ କରୁଛନ୍ତି ଆଉ ଘରେ ସମସ୍ତେ ଭଲ ଅଛନ୍ତି ଆଉ ବାପା ବାପାଙ୍କ ଦେହ ଜେଜେମା ବାବା ଏ ସବୁଁଙ୍କ ଦେହ ଠିକ୍ ଅଛି ଆଉ ନାଇଁ ମୁଁ ଏଇ ଭାବୁଥିଲି ଘରକୁ ଆଜି ସନ୍ଧ୍ୟା ହେଲେ ଫ୍ରୀ ହେଲେ କରିବି ଟାଇମ୍ ଟିକେ ହେଉନି ପଢ଼ାପଢ଼ିରେ ବ୍ୟସ୍ତ ରହୁଛି ସେଥିପାଇଁ କରିପାରୁନି ଆଉ ହଁ ଯାଇଥିଲି କୋଉ ଦିନ ଯିବା କେମିତି କ'ଣ ଯିବା ଠିକ୍ କରିଛ ମାନେ କେବେ ଯିବା ହଁ ନାଇଁ କେବେ ଯିବା

ଆଉ ନାଇଁ ବାରବାଙ୍କି ଅଛି ସେପଟେ ଗାଡ଼ିରେ ଆମେ ଯାଇପାରିବା ନହେଲେ ପାହାଚ ପଟେ ବି ଚଢ଼ି ଚଢ଼ି ଯାଇପାରିବା ଯୋଉଟା ଆମେ କମ୍ଫର୍ଟେବୁଲ୍ ଆମକୁ ଲାଗିବ ଆମେ ସେମିତି ସେଇପଟେ ନାଇଁ ସେଠି ପାର୍କିଂ ପାଇଁ ବ୍ୟବସ୍ଥା ରହିଛି ମାନେ ତଳ ଯୋଉ ଗାଡ଼ି ରହିବା ପାଇଁ ସୁବିଧା ଅଛି ବାରବାଙ୍କି ଦେଇକି ସେ ସୁବିଧା ଅଛି ଗାଡ଼ି ମୋଟର୍ ରହିବା ପାଇଁ ତଳେ ବି ରହୁଛି ଚାହିଁଲେ ଉପରକୁ ଗାଡ଼ି ବି ନେଇକି ଯାଇପାରିବା ସେଟା ଡ଼୍ରାଇଭର୍ ଯିଏ ଚଲଉଛି ତା ଉପରେ ନିର୍ଭର କରିବ ଆଉ ଆଉ କାହା ଗାଡ଼ି ଦେଖିଛ କାହା ଗାଡ଼ି ବୁଝିଛ କେତେ ଟଙ୍କା କ'ଣ କେମିତି ସେ କହିଛନ୍ତି ନା ନାଇଁ ମୋର କ'ଣ ଅଛି ଆପଣ ଯୋଉଦିନ କହିବେ ସେଇଦିନ ମୁଁ ଯାଇକି ଘରେ ପହଁଞ୍ଚିବି ଯିବା ଆଉ ନାଇଁ ହଁ ସେଠି କପିଳାସ ପାଖରେ ଗୋଟେ ସାଇନ୍ସ୍ ପାର୍କ୍ ଅଛି ଡ଼ିୟର୍ ପାର୍କ୍ ଅଛି ସାଇ ମନ୍ଦିର ଅଛି ଯୋରନ୍ଦା ଯଦି ବି ଆମକୁ ଟାଇମ୍ ହେବ ଆମେ ଯାଇକି ଏସବୁ ବୁଲିଲା ପରେ ଟିକେ ଯୋଉ ପଳେଇବା ଅଛି ଆମର ଯୋରନ୍ଦା ମଠ ସେଠି ଯାଇକି ବୁଲିକି ପଳେଇ ଆସିବା ବହୁତ୍ ଗୁଡ଼ିଏ ଦର୍ଶନୀୟ ସ୍ଥାନ ଅଛି ସପ୍ତଶର୍ଯ୍ୟା ଅଛି ଆଉ ଏମିତି ଟିକେ ବୁଲିକି ଆସିବା ଆଉ କାଇଁ ସତରେ ତ ଗାଡ଼ି ଯିବ ତାହେଲେ ଆମେ କାହିଁକି ଖାଲି ଗୋଟେ ଜାଗାକୁ ଯିବା ଆଉ ଚାରି ପାଞ୍ଚଟା ଜାଗାବି ବୁଲିଦେବା ଆମ ବୁଲିବା ବି ହେଇଯିବ ଜାଗା ଦେଖିବା ବି ହେଇଯିବ ନାଇଁ ନାଇଁ ସେଠି ରାସ୍ତାରେ ମାନେ ବହୁତ୍ ଦୋକାନ ବଜାର ଅଛି ଯୋଉଠି ହେଲେ ଦେଖିକି ଖାଇବା ଟିକେ ବ୍ୟବସ୍ଥା କରିଦେବା ଆଉ କ'ଣ ଭୋଗ ସେଠି କପିଳାସର ମନ୍ଦିର ତଳେ ବହୁତ୍ ଗୁଡ଼ାଏ ଦୋକାନ ଅଛି ଯୋଉଠି ଫଳ ଆଉ ଭୋଗ ସାମଗ୍ରୀ ସବୁ ମିଳେ ସେଇଠୁ କିଣି ନେଇଯିବା କୌଣସି ପ୍ରକାର ଅସୁବିଧା ହେବନି ଆମ ପାଇଁ ବହୁତ ଗୁଡ଼ାଏ ସବୁ ମାନେ ଉନ୍ନତି ସବୁ ହେଇଗଲାଣି ଆଗରୁ ଯେମିତି ଏତେ ଟିକେ ଅସୁବିଧା ଥିଲା ଆଉ ଏତେ ନାହିଁ ଖାଇବା ପିଇବାର ବି ଅସୁବିଧା ହେବନି ରେଟ୍ ହଁ ଟିକେ ମିନିମମ୍ ବଜାର ପ୍ରାଇସ୍ ଠୁ ଯେହେତୁ ପାହାଡ଼ ପାଖେରେ ପାହଡ଼ ତଳେ ଲୋକମାନେ ବଣ ଜଙ୍ଗଲ ଭିତରେ ଏତେ ଆସିକି ଦୋକାନ୍ ଦେଇଛନ୍ତି ନିହାତି ଟିକେ ଅଧିକ ଉନିଶ୍ ବିଶ୍ ର ଫରକ୍ ରହିବ ଆଉ ହଁ ଚଳିବ ତମେ ଯଦି ଘରୁ ନେଇପାରିବ ତାହେଲେ ହେବ ହଁ ଠିକ୍ କଥା ଆମେ କାଇଁ ଅଧିକ ପଇସା ଦେବା ଯେମିତି ହେବ ସୁବିଧା ଦେଖ ଯେମିତି ସୁବିଧା ହେଉଛି ସେମିତି କରିବା ଆଉ ଆଜି ଶନିବାର୍ ତାମାନେ ସୋମବାର୍ ଦିନ ମୁଁ ରବିବାର୍ ଦିନ ଯାଇଁକି ସଂନ୍ଧ୍ୟା ସୁଦ୍ଧା ପହଁଞ୍ଚିଯିବି ଆଉ ନାଇ ମୁଁ ବସ୍ ରେ ପଳେଇବି ସେଠୁ ଶାମଳ ଯାଏଁ ପହଁଞ୍ଚିଲା ପରେ ଶାମଳରୁ ଆସିକି ବାପା କି ଦାଦା ଯିଏ ହେଲେ ନେଇଯିବେ ଆଉ ହଁ ଫୋନ୍ କରିବି ବାହାରିଲେ ଏଠୁ ଫୋନ୍ କରିବି ନାଇଁ ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଯାଇକି ନିଶ୍ଚିନ୍ତ ପହଁଞ୍ଚିବି କଥା ଦେଇଛି ହଁ ହଉ